ଆମେ ଆମ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଗ୍ରାମ ସେବକ କୃଷି ଗ୍ରାମ ସେବକ ସାଙ୍ଗେ ଯୋଗାଯୋଗ କରିଥାଉ ବା ତାଙ୍କଠୁ ଆମେ କିଛି ଉତ୍ତମ ସ୍ୱାସ୍ଥ୍ୟ ଗଛ ବିଷୟରେ ଜାଣିବାକୁ ଚେଷ୍ଟା କରୁ ତାଙ୍କ ସାଙ୍ଗେ ଆମେ ଆଲୋଚନା କରୁ କି ଗୋଟିଏ ଗଛକୁ କେତେ ପରିମାଣରେ ପାଣି ଦିଆଯାଏ କେତେ ପରିମାଣରେ ସାର ଦିଆଯାଏ ତାହାର କେଉଁ ପ୍ରକାର ମେଡ଼ିସିନ ସେଇଠି ପକାଇଲେ ବା ସାର ପକାଇଲେ ତା'ର ରୋଗ ପୋକ ଧରେନାହିଁ ସେଇ ବିଷୟରେ ଆମେ ତାଙ୍କ ସାଙ୍ଗେ ଆଲୋଚନା କରିଥାଉ ତାଙ୍କେ ଯାହା କହିବେ ଯେଉଁ ପରାମର୍ଶ ଦେବେ ସେଇ ତାଙ୍କ ପରାମର୍ଶ ଅନୁଯାୟୀ ଆମେ ଗଛର ଯତ୍ନ ନେଇଥାଉ ଗ୍ରାମ ସେବକ କୃଷି ଗ୍ରାମ ସେବକ ଆମକୁ ଯେଉଁ ପରାମର୍ଶ ଦିଅନ୍ତି ଯେକୌଣସି ଜିନିଷ କହିଥାନ୍ତି ସେଇ ପରାମର୍ଶ ଅନୁଯାୟୀ ଆମେ ଗଛର ଯତ୍ନ ନେଇଥାଉ ବା ଗଛ ବି ତାଙ୍କ ପରାମର୍ଶ ଅନୁଯାୟୀ ଯେଉଁ କଥାଟା ଆମେ ମାନିକି ତାଙ୍କ ପରାମର୍ଶ ଅନୁଯାୟୀ କାମ କରିଥାଉ ସେହି ଅନୁସାରେ ଗଛ ବି ବହୁତ ସୁନ୍ଦର ହୋଇଥାଏ ତେଣୁ ଆମେ ତାଙ୍କଠାରୁ ଆମେ କିଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତାଙ୍କ ସାଙ୍ଗେ ଆମେ ଯୋଗାଯୋଗ କରୁ ବା ତାଙ୍କରି ପରାମର୍ଶ ନେଇଥାଉ ତେଣୁ ଆମେ ତାଙ୍କରି ପରାମର୍ଶ ନେବାର ନିହାତି ଦରକାର